ହଁ କୁହନ୍ତୁ ଅ ହଉ କ'ଣ ଖରାପ ହେଲା ଯେ ଆଚ୍ଛା ତାହେଲେ କେତେ କେତେ ସମୟ ହେଲା ଖରାପ ହେଲା

ହେଲେ ହେଲେ ଆପଣଙ୍କ ଘରଟା କେଉଁଠି

ଚାରି ଚାରି ଚାରି ମାସ

ହ ହଉ ଠିକ୍ଅଛି ହେଲେ ମୁଁ କାଲି କାଲି ସନ୍ଧ୍ୟା ଭିତରେ ଲୋକକୁ ପଠେଇଦେବି ହେଲା

ସେଇଟା ଖରାପ କ'ଣ ପୋଡ଼ିଗଲା ନାଁ ସେ ଖାଲି ଇଏଟା ଇଏ ହେଲା ହଉ କେମିତି କ'ଣ ପୋଡ଼ିଲା ଟିକେ କହି ପାରିବେ ଭଲ ଭାବରେ ସେହି ହିସାବରେ ଜିନିଷ ପତ୍ର ଧରିକି ଯିବାର ଅଛି ତ

ହଉ ଠିକଅଛି ମୁଁ ସନ୍ଧ୍ୟା ଭିତରେ ଆମ ପିଲା ଆପଣଙ୍କ ଘରେ ଯାଇକରି ଜିନିଷଟାକୁ ବନେଇ ଦେବେ ନହେଲେ ମୁଁ ଯିବି ମୁଁ ଯାଇକିରି ବନେଇ ଦେବି ହେଲା ହ ହଉ ମୁଁ ସନ୍ଧ୍ୟା ଭିତରେ ଯାଇ ବନେଇ ଦେବି ହେଲା ରହିଲି